ସାଧାରଣତଃ ଭାରତରେ ବର୍ତ୍ତମାନ ଗଣମାଧ୍ୟମ କହିଲେ ବହୁତସାରା ଚ୍ୟାନେଲ୍ ଟେଲିଭିଜନ୍ ମାଧ୍ୟମରେ ହଉ କିମ୍ବା ଖବରକାଗଜ ମଧ୍ୟରେ ହଉ ଲୋକମାନଙ୍କ ପାଖରେ ବହୁତସାରା ଖବର ଗଣମାଧ୍ୟମ ପହଞ୍ଚି ପାରୁଛି ମୁଖ୍ୟତଃ ଟେଲିଭିଜନରେ ଓ ଟି ଭି ଓଡ଼ିଶା ଟି ଭି ଯେଉଁଟା ଅଛି ଆଉ କନକ ନ୍ୟୁଜ୍ ବାକି ନକ୍ଷେତ୍ର ନ୍ୟୁଜ୍ ଆଉ ବହୁତ ସାରା ନ୍ୟୁଜ୍ ଚ୍ୟାନେଲ୍ ଅର୍ଗସ୍ ନ୍ୟୁଜ୍ ଚାଲିଛି ଆଉ ଖବରକାଗଜ କହିଲେ ସାଧାରଣତଃ ବେଶୀ ଲୋକ ପ୍ରିଫର କରୁଛନ୍ତି ସମାଜ ଧରିତ୍ରୀ ପ୍ରଜାତନ୍ତ୍ର ଏଇସବୁ ଖବରକାଗଜ ଲୋକ ବେଶୀ ପ୍ରିଫର୍ କରୁଛନ୍ତି କ'ଣ ମାଧ୍ୟମରେ ସବୁ ଟିଖ୍ନିଖ୍ ଖବର ଦେଖଉଛି ଟେଲିଭିଜନ୍ ହଉ ଖବରକାଗଜ ମାଧ୍ୟମରେ ହଉ ଶିକ୍ଷା ଉପରେ କୃଷି ଭିତ୍ତିକ ଶିକ୍ଷା ଭିତ୍ତିକ ଏମିତିକି ସବୁ ବିଷୟରେ ଦେଖଉଛି ଆଉ ବାହାରର ଟେଲିଭିଜନର ସିନେ ଦୁନିଆର ହଉ ଯାହା ବି ହଉ ସବୁ ବିଷୟରେ ଲୋକ ଜାଣୁଛନ୍ତି ଗଣମାଧ୍ୟମ ବି ମାନେ ଚ୍ୟାନେଲ୍ ମାଧ୍ୟମରେ କିନ୍ତୁ ତାହା ସମ୍ପୂର୍ଣ୍ଣ ସତ୍ୟାସତ୍ୟ କିମ୍ବା ଅଧା ସତ ସେଇଟା ସେମାନେ ଜାଣନ୍ତି ଲୋକ ଯାହା ଦେଖିବା କଥା ସେମାନେ ଯାହା ଦେଖାଉଛନ୍ତି ଲୋକ ଦେଖୁଛନ୍ତି ଆଉ ସବୁ ଖବର ମେବି ସେମାନେ ସେମାନଙ୍କ ଟି ଆର୍ ପି ବଢ଼ିବା ପାଇଁ ଚ୍ୟାନେଲ୍ ର ହଉ କିଛି ମୁଷ୍ଟିମେହ ଲୋକମାନେ ଅଛନ୍ତି ଯେ ସେମାନେ ତାଙ୍କର ପରକୃଷ୍ଠା ଦେଖେଇବା ପାଇଁ ସେମାନେ ତାଙ୍କ ବାହୁବଳ ମାଧ୍ୟମରେ ତାଙ୍କର ଗାରିମା ଚ୍ୟାନେଲ୍ ମାଧ୍ୟମରେ ଦେଖେଇବା ପାଇଁ ସେମାନେ ବ୍ୟବହାର କରିପାରିଥାନ୍ତି ପଇସା ମାଧ୍ୟମରେ ହଉ ଯେକୌଣସି ମାଧ୍ୟମରେ ହଉ ଗଣମାଧ୍ୟମ କହିଲେ ଲୋକମାନଙ୍କ ପାଖରେ ସଠିକ ଖବର ପହଞ୍ଚିବା ଦରକାର ଲୋକ ଆଶା କରୁଛନ୍ତି ଦେଖୁଛନ୍ତି ଖବରକାଗଜ ପଢ଼ୁଛନ୍ତି ସେଥିପାଇଁ ଆଉ ସବୁ ଚ୍ୟାନେଲ୍ ଯେ ସତ୍ୟାସତ୍ୟ ଖବର ଜଣଉଛି ଲୋକମାନଙ୍କ ପାଖରେ ପହଞ୍ଚାଉଛି ତା' ବି ସତ୍ୟ ନୁହେଁ କିଛି ଚ୍ୟାନେଲ୍ ଅଛି କିଛି ରିପୋର୍ଟର ବି ଅଛନ୍ତି ଭଲ ଖବର ଦେଉଛନ୍ତି ସତ୍ୟ ଘଟଣା ଦେଖାଉଛନ୍ତି ଯାହା ହେଇଛି ଆଉ ଯାହା ଲୋକମାନଙ୍କୁ ଦେଖେଇବା କଥା ଯେଉଁଟା ଲୋକମାନଙ୍କ ସହିତ ଯେଉଁଠି ଅନ୍ୟାୟ ହେଉଛି ଯେଉଁଠି ଲୋକମାନେ ତଳ ଶ୍ରେଣୀରେ ଅଛନ୍ତି ତାଙ୍କ ପାଖରେ ସୁବିଧାସୁଯୋଗ ପହଞ୍ଚି ପାରୁନି ଗଭର୍ଣ୍ଣମେଣ୍ଟର ସରକାର ସେମାନଙ୍କୁ ସାହାଯ୍ୟ କରିପାରୁନି ଯେଉଁଟା ଦେଖେଇବା କଥା ବହୁତ ଚ୍ୟାନେଲ୍ ସେଇଟା ଦେଖାଉଛି ଆଉ ବାକି ସମସ୍ତେ କିଏ କାହାର ଟି ଆର ପି ବଢ଼େଇବା ପାଇଁ ହଉ ଯାହା ବି ପାଇଁ ହଉ ସେମାନେ ଅଧା ସତ ଅଧା ମିଛ ଏମିତିକା ଖବର ପହଞ୍ଚାଉଛନ୍ତି ସମସ୍ତେ ସେମିତି ନୁହଁ ବହୁତ ଗଣମାଧ୍ୟମ ଅଛନ୍ତି ସତ୍ୟାସତ୍ୟ ଘଟଣା ଉପରେ ଆଧାରିତ ନ୍ୟୁଜ୍ ଆଉ ଖବରକାଗଜରେ ବି ସତ୍ୟ ଘଟଣା ଭଲ ଖବର ଯାହା ଜାଣିବା ଆବଶ୍ୟକ ତାହା ଜଣାଉଛନ୍ତି